ଆମ ପିଢ଼ି ପରେ ପିଢ଼ିର ରେସିପି ହେଉଛି ପଖାଳ ଭାତ ପଖାଳ ଭାତ ସହିତ ଟିକେ ମାଛ ଭଜା ହେଇଥବ ଟିକେ ବଢ଼ିଚୁରା ହେଇଥିବ ଟିକେ କଞ୍ଚା ଲଙ୍କା ଲୁଣି ଦଳା ହେଇଥିବ ନହେଲେ ପଖାଳ ଭାତ ଟିକେ ଦହି ପକାଇ ଟିକେ ଭୃସଙ୍ଗ ପତ୍ର ଛୁଙ୍କ ମରା ହେଇଥିବ ଏଇଟା ହେଉଛି ଆମ ପିଢ଼ି ପରେ ପିଢ଼ିର ଖାଦ୍ୟ ତା'ପରେ ତ ସେ ତ ଖାଇ ଖାଇ ଆସୁଛୁ ସବୁଦିନ ସକାଳୁ ସକାଳୁ ପଖାଳ ଖାଇ ନଅଟା ବେଳୁ ଶୋଇବା ହେଉଛି ମୋ କାମ ଆଉ